ନମସ୍କାର ଆଜ୍ଞା

ପିଲା ଭଲ ନାଚୁଛନ୍ତି ଗାଉଛନ୍ତି ତାଙ୍କର ଭଲ କଳା ଅଛି କିନ୍ତୁ ଆପଣ ଟିକିଏ ଘରପାଖରେ ତାଙ୍କୁ ଚେଷ୍ଟା କରନ୍ତୁ ବିଦ୍ୟାଳୟରୁ ଶିକ୍ଷା ଅର୍ଜନ କଲାପରେ ଘରପାଖରେ ତାକୁ ଟିକିଏ ପ୍ରୟାସ କରନ୍ତୁ ଯାହାଫଳରେ କି ଆଉ ଟିକିଏ ଭଲ କରିବେ

ଆଜ୍ଞା ପିଲା ଭଲ ଅଛନ୍ତି ତାଙ୍କ କାର୍ଯ୍ୟକଳାପ ବି ଭଲ ଅଛି ଭଲ ନାଚ ଗୀତ କରୁଛନ୍ତି ଆଉ ଭଲ ରେଜଲ୍ଟ କରିବେ ଆଗକୁ ଟିକିଏ ଆପଣ ଟିକିଏ ଚେଷ୍ଟା କରନ୍ତୁ ଛୁଆଙ୍କୁ ଘରପାଖରେ ପ୍ରୟାସ ଟିକିଏ କରନ୍ତୁ ଟିକିଏ ଅଭ୍ୟାସ କରାଇଲେ ଆଉ ଟିକିଏ ଭଲ କାମ କରିବେ ଆଜ୍ଞା ନାଚୁଛନ୍ତି ଭଲ ନାଚୁଛନ୍ତି କିନ୍ତୁ ଅଭ୍ୟାସଟା ତାଙ୍କର ଠିକ୍ ସେ ରହୁନି ଘରେ ଟିକିଏ ଆପଣ ପ୍ରୟାସ କରାଇଲେ ସେ ଟିକିଏ ହେଇଯାଆନ୍ତି ସିଏ ନିଜେ ଠିକ୍ ହେଇଯିବେ ପିଲା ଭଲ ଅଛନ୍ତି ଭଲ କାମ କରୁଛନ୍ତି ଆଜ୍ଞା ନା ନାଚିବେ ଭଲ ନାଚିବେ ପିଲା ଅଛନ୍ତି ଭଲ ନାଚୁଛନ୍ତି ଅନ୍ୟମାନେ ପିଲା ବି ଆମର ଭଲ ଭଲ ପିଲା ଅଛନ୍ତି ଗୁରୁଜୀ ମାନେ ଶିକ୍ଷା ଦେଉଛନ୍ତି ତମ ଝିଅ ଭଲ ନାଚିବ ତମ ପୁଅ ବି ଭଲ ନାଚୁଛି ସବୁ ଠିକ୍ଠାକ୍ ଚାଲିଛି ଆପଣ ଟିକିଏ ଚେଷ୍ଟା କରନ୍ତୁ ପିଲାକୁ ଚେଷ୍ଟା କରନ୍ତୁ ଆଜ୍ଞା ଆଗକୁ ଆମର କୁଆଖିଆରେ ଫକ୍ସନ ଅଛି ସେଥିରେ ମହୋତ୍ସବ ଅଛି ମହୋତ୍ସବରେ ଆମକୁ ସମ୍ପାଦକ ଆଉ ସଭାପତି ଆମକୁ ନିମନ୍ତ୍ରିତ କରିଛନ୍ତି ଆମ ଅନୁଷ୍ଠାନର ପିଲାମାନେ ସବୁ ଯିବେ ସେଇଠି ନୃତ୍ୟ ଗୀତ ପରିବେଷଣ କରିବେ ପରିବେଷଣରେ ପ୍ରଥମ ଦ୍ୱିତୀୟ ତୃତୀୟ ପୁରସ୍କାର ସବୁ ଅଛି ପିଲାମାନେ ସବୁ କରିକି ଆସିବେ ଏଇଟା ଆସନ୍ତା ମାସ ଚବିଶ ତାରିଖରେ ପଡ଼ିବ ଆଜ୍ଞା ସକାଳ ସାତଟାରେ ଘରୁ ବାହାରିକି ଆସିବେ ଆଠଟାରେ ବିଦ୍ୟାଳୟରେ ପହଞ୍ଚିବେ ଆଠଟାରୁ ଆମେ ସବୁ ଗାଡ଼ି ବନ୍ଦୋବସ୍ତ ହେଇଛି ପିଲା ଯିବେ ସେଠିକି ସେଠି ଦଶଟାରେ ପୋଗ୍ରାମ ଅଛି ଦଶଟାରୁ ବାରଟା ପର୍ଯ୍ୟନ୍ତ ନୃତ୍ୟ ଗୀତ ପରିବେଷଣ ହେବ କୌଣସି ଅସୁବିଧା ହେବନାହିଁ ବିଦ୍ୟାଳୟର କର୍ମଚାରୀ ଅଛନ୍ତି ପିଲାମାନଙ୍କୁ ନେଇକି ଯିବା ପାଇଁ ସାଥିରେ ଆମେ ମାନେ ସବୁ ଅଛୁ ଆଉ କମିଟିର ସଭାପତି ସମ୍ପାଦକ ଅଛନ୍ତି କୌଣସି ଅସୁବିଧା ହେବନି ପ୍ରଥମ ପୁରସ୍କାର ଅନୁଷ୍ଠାନ ତରଫରୁ କ'ଣ ରହିବ ସେଇଟା ସେମାନେ ଚିନ୍ତା କରିବେ କିନ୍ତୁ ପିଲାଙ୍କୁ ପ୍ରାଇଜ୍ ପୁରସ୍କାର କରାଯିବ ପ୍ରଥମେ ଏଇ ମହୋତ୍ସବରୁ ଆରମ୍ଭ ହେଲେ ତାପରେ ଜିଲ୍ଲାସ୍ତରୀୟ ହେବ ତାପରେ ରାଜ୍ୟସ୍ତରୀୟ ହେବ ଏସବୁ ପ୍ରୋଗ୍ରାମ ଆଗକୁ ଅଛି ଆଜ୍ଞା ଆପଣଙ୍କ ପିଲା ଭଲ କରୁଛନ୍ତି ଆଗକୁ ଭଲ କରିବେ ଟିକିଏ ଆପଣ ପ୍ରୟାସ କରନ୍ତୁ ଆମେ ବି ବିଦ୍ୟାଳୟରେ ସମସ୍ତେ ଚେଷ୍ଟିତ ଅଛୁ ଯେ ଆପଣଙ୍କ ପିଲା କେମିତି ଭଲ କାମ କରିବେ ଆଗକୁ ନାଁ କରିବେ ଆଜ୍ଞା